ଭାରତର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାରର ପାଣି ଥାଏ କେଉଁ ଅଞ୍ଚଳରେ ଖାର ଜଳ ଥାଏ ଖାଦ୍ୟ ଖାଇଲା ପରେ ସେ ପାଣି ଟା ପିଇଲେ ଭଲସେ ହଜମ କରିଦିଏ ଆଉ କେଉଁ ଅଞ୍ଚଳରେ ମିଠା ଥାଏ ପିଇବାକୁ ବହୁତ ଭଲ ଲାଗେ ଆଉ କେଉଁ ଜାଗାରେ ଲୁଣି ପାଣି ଥାଏ ସେ ପାଣି ଟା ଲୁଣିଆ ଲାଗେ ପିଇଲେ ବହୁତ ଭଲ ଲାଗେନି ଏତେ ବି ଭଲ ଲାଗେନି ଆଉ କେଉଁ ଜାଗାରେ ମିଠା ପାଣି ଥାଏ ଭଲ ଲାଗେ ଆଉ କେଉଁ ଜାଗାରେ ଲୁହାଳିଆ ପାଣି ଥାଏ ପିଇଲେ ଦେହଟା ବହୁତ ଅସୁସ୍ଥ କରିଦିଏ ଯାହାକି ପିଇବାକୁ ଇଚ୍ଛା ମଧ୍ୟ ହୁଏ ନାହିଁ